ଟେକ୍ନୋଲୋଜି ଏବଂ ଇଣ୍ଟରନେଟ ସହିତ ଓଡ଼ିଆ ଭାଷାର ଚାହିଦା ବଢିଛି ବିଭିନ୍ନ ସୋସିଆଲ ମିଡ଼ିଆ ସୋସିଆଲ ସାଇଟରେ ଓଡ଼ିଆ ଭାଷାର ପ୍ରଚଳନ ଚାଲିଛି ଓଡ଼ିଶାର ବିଭିନ୍ନ ଅଫିସରେ ଓଡ଼ିଶା ଓଡ଼ିଆ ଭାଷାରେ ମଧ୍ୟ କାଗଜ ପତ୍ର ତିଆରି ଏବଂ କାଗଜ ପତ୍ର କାର୍ଯ୍ୟକାରୀ ହେଉଛି ସମ୍ଭିଧାନରେ ମଧ୍ୟ ଓଡ଼ିଆରେ ସ୍ଥାନ ପାଇଛି